ହେଲୋ ଶୋଇ ଥିଲେ ହେଲୋ ହଁ ଦିଦି ମୋ ଦେହ ଖରାପ ଅଛି ମୋତେ ବେଡ୍ ମିଳୁନି କ'ଣ କେମିତି କରିବି ଖାଲି ଅପରିଷ୍କାର ଲାଗୁଛି ଜ୍ୱର ନା ଭଲରେ ଔଷଧ ଦେଉ ନାହାନ୍ତି କିଛି ଟ୍ରିଟ୍ମେଣ୍ଟ କରୁ ନାହାନ୍ତି ବେଡ୍ ତଳ ଅପରିଷ୍କାର ଆପଣଙ୍କର କ'ଣ ଆପଣଙ୍କର କ'ଣ ସୁବିଧା ଅଛି ହେଲେ ଡକ୍ଟରଙ୍କୁ କହିକି ନେଇ ଭଲ ଚିକିତ୍ସା କରନ୍ତୁ ଔଷଧ ପତ୍ର ଭଲ ଦିଅନ୍ତୁ ପରିଷ୍କାର ପରିଚ୍ଛନ୍ନ କରନ୍ତୁ ହଁ ଦିଦି ପାଇଲି ଭଲ ଲାଗୁନି ଆଉ ବହୁତ ଅପରିଷ୍କାର ବେଡ୍ ବେଡ୍ ଚାର୍ଜ ପାଞ୍ଚଶହ ଟଙ୍କା ନେବେ ପ୍ରାଇଭେଟ୍ରେ ବି ହଁ ଦିଦି ବାହାରକୁ ପଠେଇ ଥିଲା ଆଉ ଅଲ୍ଟ୍ରାସାଉଣ୍ଡର ପଇସା ନେଲା ବେଡ୍ର ନେଇ ନାହାନ୍ତି ଆଉ ଏଇ ଯୋଉ ମେଣ୍ଟା ହେଲା ପରିଷ୍କାର ବହୁତ ହୋଇଯିବ ଉଁ ଆଉ ଟିକେ ଦିଦି କହିକୁହା କରି ଭିଟାମିନ ଟିକେ ଦିଅ